ଯାଜପୁର ଜିଲ୍ଲାରେ ମୁଖ୍ୟ ସାଂସ୍କୃତିକ ପର୍ବ ଏବଂ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ଯଥା କାଳୀ ପୂଜା ଦୁର୍ଗା ପୂଜା ଗଣେଶ ପୂଜା ଲକ୍ଷ୍ମୀ ପୂଜା ବ୍ୟାସ ସରୋବର କୁମାର ପୂର୍ଣ୍ଣିମା ରଜ ଇତ୍ୟାଦି ସବୁ ହୋଇଥାଏ ରଜ ତିନିଦିନ ଧରି ପାଳନ କରାଯାଇଥାଏ ଯଥା ପହିଲି ରଜ ରଜ ସଂକ୍ରାନ୍ତି ଏବଂ ଶେଷ ରଜ ରଜକୁ ତିନିଦିନ ଧରି ପାଳନ କରିବା ଭିତରେ ଯେମିତିକି ଝିଅମାନେ ଛୁଆମାନେ ନୂଆ ଡ୍ରେସ ପାନ ପିଠା ଆଉ ରଜ ଦୋଳି ଏଇ ସବୁର ମାନେ ଖେଳ ହୋଇଥାଏ ଏବଂ ଦଶହରାରେ ବଳଦ ଯାତ୍ରା ସେ'ଟା ମାନେ ହୋଇଥାଏ ଏବଂ କୁମାର ପୂର୍ଣ୍ଣିମାରେ ଝିଅମାନେ ନୂଆ ଡ୍ରେସ ପିନ୍ଧି ଚଉଁରାରେ ଫୁଲ ପକାଇବା ସହିତ ଏବଂ ଗୀତ ଗାଇଥା'ନ୍ତି ଏବଂ ପୂଜା କରିଥା'ନ୍ତି